ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାରର ବିଭିନ୍ନ ଚାଷ କରିଥାନ୍ତି ପନିପରିବା ଚାଷ ଧାନଚାଷ ଏପରି ତେଣୁ କୃଷି କ୍ଷେତ୍ରରେ ଉନ୍ନତ କରିବା ପାଇଁ ମୋ ମତରେ ପ୍ରଥମେ ପାଣିର ଆବଶ୍ୟକତା ନିହାତି ପରେ ତାଙ୍କର ଜମିକୁ କେମିତି ଉର୍ବରତା ହୋଇପାରିବ ତାର ସୁବିଧା ସୁଯୋଗ କରିବା ନିହାତି ଆବଶ୍ୟକଏବଂ ଠିକ୍ ସମୟରେ ଠିକ୍ ଟାଇମରେ ସେମାନେ ଯଦି ଚାଷ କାର୍ଯ୍ୟ କରିପାରୁଛନ୍ତି ତାହେଲେ ତାଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ ତାଙ୍କର ଆବ୍ୟଶ ମୌଲିକ ଆବ୍ୟଶ୍ୟକତା ପୂରଣ ହୋଇପାରିବ ତେଣୁ ଚାଷ କାର୍ଯ୍ୟରେ ଯେଉଁସବୁ ଜିନିଷ ଆବ୍ୟଶକ ତାକୁ ଯୋଗାଇଦେବା ଉଚିତ ଯେମିତିକି ଟ୍ରାକଟଲ ଲଙ୍ଗଲ ଥ୍ରେସର ପାୱାରଟିଲର ଏସବୁ ଜିନିଷ ଉପକାରି ଯନ୍ତ୍ର ଯଦି ଦିଆଯିବ ତାହେଲେ ଚାଷୀ ଭାଇମାନେ ତାଙ୍କର କାର୍ଯ୍ୟକୁ ଆଗାଇ ନେଇପାରିବେ